ହ୍ୟାଲୋ

ଆଉ କେଉଁଠି ମେଳାରେ କିଣାକିଣି ଏବେ କାହିଁ ଏବେ ଅଧାଅଧି ହେଇଛି ଜିନିଷ ପୁରା କିଣା ହେଇନି ମେଳାରେ

ଆଉ ଟାଇମ୍ ଅଛି ଦୁଇଦିନ ଖଣ୍ଡେ ବୁଝିପାରିଲ ହଁ ବହୁତ ଦିନି ଟାଇମ୍ ଅଛି କାଲି ଆଡ଼କୁ ସାମାନ୍ ଗୁଡ଼ା କିଣାକିଣି କରିକି ନେଇଆସିବୁ ଆପଣଙ୍କ କିଣାକିଣି ସରିଲାଣି କି ଏବେ ତ ଦୋକାନ୍ ଆରମ୍ଭ ହୋଇନାହିଁ କାଲି ଆରମ୍ଭ ହେବ ତ ସାମାନ୍ ସବୁ କିଣିବାକୁ ଯାଇଥିଲି

ନାହିଁମ ଖେଳନା ଆଇଟମ୍ ହେଇଯାଇଛି ମୋର ଖେଳନା ଆଇଟମ୍ ଗୁଡ଼ା ସବୁ କିଣିସାରିଛି ଆଉ ଟିକେ ଅଛି ବେଲୁନ୍ ଫେଲୁନ୍ ଛୁଆମାନଙ୍କର ଟିକେ ମନୋହରି ଜିନିଷ ଟିକେ ଲେଡ଼ିଜ୍ ମାନଙ୍କର ଟିକେ ସବୁ ଜିନିଷ ଟିକେ ହେବ ନାହିଁ

ହଁ ହେଇଯିବ ଯେ କାଲି ପଅରି ଦିନ ଆଡ଼କୁ ପଅରି ଦିନଠୁ ଆରମ୍ଭ ହେବ ମେଳା କାଲି ଲଗାଇ ଦେବା ପୁରା ଆଉ ମୋ ପାଖରେ ବସିଯିବେ ଦୁଇଜଣ ବିକିବା ବସିକି

ଆପଣଙ୍କର କ'ଣ କ'ଣ ଆଇଟମ୍ ଅଛି ହଁ ହଁ ହଁ ଆଜି ତ ଭଲ ବେପାର ହେବ ଆଉ ବର୍ଷା ଫର୍ଷା ନାହିଁ ତ ଏତେ ହଁ ହଁ ନାହିଁ ବର୍ଷା ନାହିଁ ଏବେ ବର୍ଷା ହେଲେ ବେପାର୍ଟା ଟିକେ ଜମିବ ଦେଖେ ଆଉ କ'ଣ କ'ଣ ସାମାନ୍ ଅଛି କୋଲକାତା ଯିବି ଆଉ କୋଲକାତାରେ ନେଇକି ଆସ୍ତେ ହେବ ଆଜି ବାହାରି ଯିବୁ ରାତିରେ ଆଉ ସିଆଡ଼େ ଟିକେ ଶସ୍ତା ମିଳିବ ବୁକିଂ ହେଇଯାଇଛି ମୁଁ ମୋର ଜାଗା ରଖି ଦେଇଚି ମୋ ବଗଲ୍ରେ ସେଇଠି ଦୁଇଜଣ ଲଗେଇଦେବା ଆଉ ସବୁ ଟିକେ ଜାଗା ଦେଖିକି ଆଉ କିଛିଟା ଅଛି ବାକି ଆଉ ଲାଇଟ୍ ଫାଇଟ୍ ବି ଲଗେଇବାର ଅଛି ଲାଇଟ୍ ଫାଇଟ୍ ସେ ଦେଇଛି ନାହିଁ ସେ ଲାଇଟ୍ ଟେଣ୍ଟ ବାଲାକୁ କୁହାଯାଇଛି ସେମାନେ ଆସିକି ସବୁ ଲଗାଲଗି କରିଦେବେ ଆପଣଙ୍କ ଦୋକାନ୍ରେ ବି ଲାଇଟ୍ ଲଗା କରେଇଦେବି

ହଁ ହଁ ଏଥର ଟିକେ ଆର ବର୍ଷ ଆର ଥର ତ ବର୍ଷା ହେଇଯାଇଥିଲା ବେପାରଟା ହେଲାନି ବର୍ଷା ତ ଯାହା ହେଉ ଭଗବାନଙ୍କ ଦୟାରୁ ଟିକେ ହଁ ନାହିଁ ବର୍ଷା ହେତେ ନାହିଁ ବର୍ଷା ଯଦି ହେଲେ ବି ହାଲ୍କା ଫୁଲ୍କା ହେବ ଆଉ ଆଉ ତ ଏବେ ହଁ ହଁ ଆଉ ତିନିଦିନି ଏକ୍ସଟ୍ରା ଖୋଲା ହେବ ମାନେ ପୂଜା ସରିଲା ପରେବି ତିନିଦିନି ଏକ୍ସଟ୍ରା ଖୋଲା ହେବ ଦେଖିବା ଆଉ କରିଦେବା ଆଉ କ'ଣ କରିବା ହଉ ତା'ହେଲେ ମୁଁ ରଖୁଛି ମୁଁ ତ ବାହାରି ଯିବି ରାତିରେ ହେଲା ରାତିରେ ବାହାରିଯିବି ମୁଁ ଆସିଲେ ଆପଣଙ୍କୁ ଜଣାଇବି କଲ୍ କରିବି ହେଲା ହଉ ରଖୁଛି